ସୂର୍ଯ୍ୟ ଭାରତ ଅଭିଯାନରୁ ଆମେ ପାଇଖାନା ପାଇଅଛୁ ଆଉ ଆମେ ପାଇଖାନାରେ ଆମେ ତିନି ଚାରି ବର୍ଷ ପାଞ୍ଚ ବର୍ଷ ହେଲାଣି ପାଇଖାନା ବ୍ୟବହାର କରୁଛୁ ନା ପାଇଖାନା ବ୍ୟବହାର କରିବା ଦ୍ୱାରା ଆମକୁ ବହୁତ ସୁବିଧା ମିଳୁଛି ନ ଆମେ ଯେତେବେଳେ ଆମ ପାଖରେ ପାଇଖାନା ନ ଥିଲା ଆମକୁ ଜଙ୍ଗଲକୁ ପାଇଖାନା ଯିବାକୁ ପଡ଼ୁଥିଲା ସେ ଦିନ ଗଲେ ଯିବାକୁ ପଡ଼ିବ ଯାହାକୁ ଯାହାଫଳରେ ଆମକୁ ସାପ କାଟିବା ଭୟ ଥିଲା ସାପ କାମୁଡ଼ିବାର ଆଉ ଏମିତି ବହୁତ ଲୋକଙ୍କୁ ବି ସାପ କାମୁଡ଼ିଛି ସେ ନୋଟା ମୁଣ୍ଡରେ ଯାଇ ପାଇଖାନା କରିବା ଦ୍ୱାରା ଜୀବନ ମାନେ ହାନି ହୋଇଛି ତେଣୁ ଆମେ ପାଇଖାନା ଘରେ ହେବା ଦ୍ବାରା ଆମକୁ ଉଁ ଉଁ ମାନେ ବହୁତ ପେଟ ଖରାପ ହେଲା ଯାହାଫଳରେ କି ସେ ଜଣେ ଏତେ ଦୂରକୁ ଯାଇପାରିବ ନାହିଁ ପାଖରେ ଝାଡ଼ା ଫେରିପାରିଲା ଆଉ ଲୋକ ଲଜ୍ୟାରେ ବି ସେ ବଞ୍ଚିପାରିଲା ବାହାରେ ପାଇଖାନା ଯାଇଥିବ ସେ କେତେ ଲୋକ କେତେବେଳେ ପହଂଚି ଯିବେ